ହଁ କପ୍ଡ଼ାଲତା ସଫା କଲେ ପେନ୍ ଟିକେ ଅଧିକା ସର୍ବା କପଡ଼ାଲତା ସରପତି ଜାଖମୁ ତା'ପରେ ସଫା ହେବା ବୟେଲେ ବନେ ଘେ ବା ଅଧା ଘଣ୍ଟା ବାଗିର୍ ଛୁପ୍ ଛୁପାମୁ ପେନ୍ ଦେଇ ଦେଇ ତା'ପରେ ମଏଲା ପେନ୍ ଗଲା ପରେ ଫେନ୍ ପେନ୍ ଫେନ୍ ଦେମୁ ସଫା ପେନ୍ ବାହାରିବା ତକ୍ ଛୁପ୍ ଛୁପାମୁ ତା'ପରେ ଫେନ୍ ଘାଏ ଡାଲା ତିନ୍ ଫେନ୍ ପେନ୍ ଛିନି କରି କାଚ୍ମୁ ଦି ବୋଲ ତିନ୍ ବୋଲ ସଫା ପେନ୍ ବାହାରିବା ତକ୍ ଆଉ ଶୁଖାମୁ ତା'ପରେ ବର୍ଷା ମାସେ ଉପ୍ରେ ଶୁଖାଲେ ମେଲା ଜାଗାନ ଜଲ୍ଦି ବର୍ଷା ଆସିଗଲେ ଶୁଖିନି ପାର୍ଲେ ଫେନ୍ ତଲ୍କେ ଆନ୍ମୁ ତଲୁ ଫେନ୍ ଘାଏ ବର୍ଷା ଛାଡ଼ି ଯିବା ବଲେ ତେଲୁ ଫେନ୍ ଉପର୍କେ ନେମୁ ଶୁଖେଇ ଅଷାଢ଼୍ ମାସେ ଟିକେ କପ୍ଡ଼ାଲତା ଜହ କାଚ୍ଲେ ଟିକେ ହଇରାଣ୍ ହେବାର୍କେ ପଡ଼୍ସି ବର୍ଷା ଆସୁଥୁବାନ ଘେ ପରେ ଘେ ଆଉ ଏନ୍ତା ଖରାଦିନେ ତ ଜଲ୍ଦି ଶୁଖିଯିବା ଥରେ କାଚି ଦେଲେ ବି ଥରେ କାଚିକରି ଶୁଖେଇ ଦେଲେ ଶୁଖିଯିବା ଅଧା ଘଣ୍ଟାକେ ବର୍ଷା ମାସେ ଟିକେ ଜହ ଭିଡ଼୍ ଲାଗ୍ସି କପ୍ଡ଼ାଲତା କାଚି କରି ଟିକେ ନି ଶୁଖିପାର୍ବା ବଏଲେ ଜଲ୍ଦି ଟିକେ ନି ହେଇପାରେ ଆଉ ଏନ୍ତା ଖରାମାସେ ତ ଜଲ୍ଦି ଶୁଖିଯିବା ତା'ପରେ ବର୍ଷା ଦିନେ ଟିକେ ତିନ୍ ଖଣ୍ ଚାର୍ ଖଣ୍ ନି ହେଲେ ନି ହୁଏ କାଚ୍ଲେ ଝକେର୍ କର୍ବା ବଏଲେ ତ ଶୁଖେ ନେଇ ଦିନେକେ ଦୁଇ ଦିନ୍ ତିନ୍ ଦିନ୍ ଲାଗ୍ବା ବଏଲେ ଜଣେ ଲୋକ୍କେ ତିନ୍ ସାର୍ ଚାର୍ ସାର୍ ଡ୍ରେସ୍ ଦର୍କାର୍ କି ଶାଢ଼ୀ ବି ହଉ କି ଲୁଙ୍ଗି ବି ହଉ କି ଜାଣା ବି ହଉ ତିନି ଚାରି ସାର୍ ଦର୍କାର୍ ତା'ପରେ ଜ ପେନ୍ ବି ଟିକେ କମ୍ ବ୍ୟବହାର୍ କର୍ବାକେ ପଡ଼୍ବା ଅଷାଢ୍ ମାସେ ଆଉ ଖରା ମାସେ ତ ବହୁତ୍ ପେନ୍ ଲାଗ୍ସି ଖୁରିଗିନା ଧୁଇବ ମାଜ୍ବ ସବୁ ବ୍ୟବହାର୍ କଲା ବେଲ୍କେ ଖରାମାସେ ବହୁତ୍ ପେନ୍ ଲାଗ୍ସି ଆଉ ଅଷାଢ଼୍ ମାସେ ଟିକେ ବର୍ଷା ହେବା ବଲେ ଛିନିିକରି ବି ରଖ୍ଲେ ସେଟା ବି କେନ୍ ଗୋଡ଼୍ ହାତ୍ ଧୁଆ ଧୁଇ କରି କରି ସେଟା ବ୍ୟବହାର୍ କରି ହେସି ଆରୁ କଲ୍ଚୁଆଁନୁ ବି କମ୍ ଆନ୍ବାର୍କେ ପଡ଼୍ସି ଆଉ ଖରା ମାସେ ଟିକେ ବହୁତ୍ ପ୍ୟାନ୍ ଦର୍କାର୍ ଲାଗ୍ସି